ଗଣମାଧ୍ୟମରେ ଓଡ଼ିଆ ଭାଷା ବ୍ୟବହାର କରାଯାଉଛେ କିନ୍ତୁ ଅଞ୍ଚଳ ହିସାବରେ ଯେନ୍ ଅଞ୍ଚଳର ଭାଷା ସେ ଅଞ୍ଚଳ ହିସାବରେ ସେଇଟା ବ୍ୟବହାର ହଉଛେ ଓଡ଼ିଆ ଭାଷା ଆମର ରେଡ଼ିଓରେ ହେଲା ଦୂରଦର୍ଶନରେ ହେଲା କିମ୍ବା ପେପର୍ ସବୁରେ ଚଲୁଛେ ଫେର୍ ବି ଯେନ୍ ଅଞ୍ଚଳର ଲୋକ ଯେନ୍ ଭାଷା ଶିଖିଛନ୍ ସେ ଭାଷା ସେମାନଙ୍କୁ ବହୁତ ଭଲ୍ ଲାଗ୍ସି ଯେନ୍ଟାକି ଆମେ କୋଶଲୀ ଲୋକ୍ ଆମକୁ ଯେନ୍ତା ସମ୍ବଲପୁରୀ ଭାଷା ଯେତ୍କି ଭଲ୍ ଲାଗ୍ବା ଓଡ଼ିଆ ଭାଷା ହେଲେ ବି ଆମକୁ ଟିକେ କମ୍ ଭଲ୍ ଲାଗ୍ବା ଆମର ମୁଖ୍ୟ ଭାଷା ହେଉଛି ଆମର ପଶ୍ଚିମାଞ୍ଚଳର କୋଶଲୀ ଭାଷା ତାର୍ ଭିତରେ ବି ଆର୍ ଅଛନ୍ କେତେ କନ୍ଦ୍ ପୁଟିଆ ବିଭିନ୍ନ ପ୍ରକାରର ଭାଷାରେ ସେମାନେ କଥାବାର୍ତ୍ତା ହଉଛନ୍ ସେ ଭାଷା ସେମାନଙ୍କୁ ଭଲ୍ ଆପଣ ଯେନ୍ ମାନ ପକ୍କା ଓଡ଼ିଆ କଥା ହଉଛନ୍ ସେମାନଙ୍କୁ ଆପଣଙ୍କୁ ସେ ଓଡ଼ିଆ ଭାଷା ଭଲ୍ ବିଭିନ୍ନ ଅଞ୍ଚଳର ବିଭିନ୍ନ ଭାଷାକେ ନେଇକିରି ପ୍ରଚଳିତ କରାଯାଏସି ଆର୍ ପଢ଼ବାର୍ ଲାଗି ହେଲେ ଆମର୍ ଓଡ଼ିଆ ଭାଷା ଆମର୍ ପାଟେ ମାତୃଭାଷା ବୋଲିକିରି ଆମେ ବି କହୁଛୁଁ ଫେର୍ ବି ମାତୃଭାଷା ହେଲେ ବି ଆମେ ଆମର୍ କୋଶଳୀ ଭାଷାଟି ଆମେ ଯେତ୍କି ବୁଝି ପାର୍ସୁ ଓଡ଼ିଆ ଭାଷାକେ ଟିକେ ହେତ୍କି କମ୍ ବୁଝସୁଁ ଟେଲିଭିଜନ୍ ବି ଶୁଣୁଛୁଁ ପେପର୍ବି ପଢ଼ୁଛୁଁ ପ୍ରିଣ୍ଟ୍ମାନଙ୍କୁ ବି ବାହାରୁଛେ ରେଡ଼ିଓରେ ବି ପ୍ରଚଳିତ ହଉଛେ ଓଡ଼ିଆ ଭାଷା ତାର୍ ସାଙ୍ଗେ ସାଙ୍ଗେ ଏବେ ଆମର କୋଶଲୀ ଭାଷା ବି ପ୍ରଚଳିତ ହେବାର୍ ଦ୍ୱାରା ଆମେ ବହୁତ ଖୁସି ଅଛୁ ସବୁ ଭାଷାକେ ସବୁ ହିସାବରେ ଚଲବାର୍ କଥା କେନ୍ସି ଭାଷାକେ ବଦନାମ୍ ନେଇ କର୍ବାର୍ କଥା ଏତ୍କି ମୁଇଁ କହୁଛେଁ